ମୁଁ କିଣିଥିବା ଶାଢ଼ୀଟି ଲାଲ କଲର୍ର ହୋଇଥିବାରୁ ଏବଂ ଏହାର ପାଢ଼ୀ ଗୁଡ଼ିକରେ ଷ୍ଟୋନର କାମ ହୋଇଥିବାରୁ ମୋତେ ଏହି ଶାଢ଼ୀଟି ପିନ୍ଧିବାକୁ ବହୁତ ଭଲ ଲାଗୁଛି